ଆମ ଅଞ୍ଚଳର ପର୍ବପର୍ବାଣି କହିବାକୁ ଗଲେ ମୁଖ୍ୟତଃ କର୍ମାଟା ସେହି କର୍ମାରେ କୁନି କୁନି ଝିଅମାନେ ପାଞ୍ଚ ଦିନ ପୂର୍ବରୁ ଯାଆଁଳା ତାଙ୍କର ବିଭିନ୍ନ ପ୍ରକାର ମଞ୍ଜି ବିହନ କରିକି ସେଇ ଡଲାରେ ଦେଇକି ତାକୁ ଗଛ କରନ୍ତି ଆଉ ପ୍ରତିଦିନ ସନ୍ଧ୍ୟାରେ ତାକୁ ଆଣିକି ଅଗଣା ମଝିରେ ରଖିକି ତା ଚାରିପଟେ ସବୁ ମାଁ ଭଉଣୀମାନେ ନୃତ୍ୟ ନୃତ୍ୟ କରିଥାନ୍ତି ଆଉ ପ୍ରତିଦିନ ସଞ୍ଜରେ ସେମାନେ ସେଇ ନାଚିବା ପୂର୍ବରୁ ସେଇ ଅଙ୍କୁରୋଦଗମ୍ ହେଇଥିବା ସେଇ ମଞ୍ଜି ଗୁଡ଼ାକରେ ହଳଦୀ ପାଣି ଆଦି ଦେଇଥାନ୍ତି ତାପରେ ପ୍ରାୟତଃ ଅଧରାତି ପର୍ଯ୍ୟନ୍ତ ସେମାନେ ସେଇଠି ନୃତ୍ୟ କରିଥାନ୍ତି ଯଦି କର୍ମାକୁ ଛାଡ଼ି ଦବା ତାପରେ ଆଉ ଗୋଟେ କାଳୀ ପୂଜା କାଳୀ ପୂଜାରେ ବି ବୟସ୍କ ଲୋକମାନେ ସେମାନେ ରାତି ଯାକ ମୃଦଙ୍ଗ ବଜେଇକି ଆଉ ପ୍ରତି ଘର ଘର ବୁଲିକି ଆଉ ଗୋମାତାମାନଙ୍କୁ ଦେଖା ରୁଖା କରନ୍ତି ତା ଛଡ଼ା ତା ଛଡ଼ା ଯଦି କି